ଜଗତସିଂହପୁର ଜିଲ୍ଲାର ମୁଖ୍ୟ କୃଷିଜାତ ଦ୍ରବ୍ୟ ହେଉଛି ଧାନ ଚାଷ ମୁଗ ଚାଷ ଇଏ ହେଉଛି ମୁଖ୍ୟ ମାନେ ଏଠାରେ ଆମର ଧାନ ଚାଷକୁ ନେଇକି ଟିକେ ଅଧିକ ମାନେ ଯୁଆଡ଼ା ଦେଖିବେ ଆପଣ ଆସନ୍ତୁ ଜଗତସିଂହପୁର ମାନେ ଏଇଠୁ ମାନେ ଗୋଟେ କିଲୋମିଟରକୁ ମାନେ ଆପଣ ଯୁଆଡ଼ା ରାସ୍ତାରେ ଯାଉଛନ୍ତି ସାଇକେଲ ଠୁ ଏମିତି ବୁଲିଦେବେ ଧାନ କିଆରି ପାଇବା ମାନେ ଧାନ ଫସଲ ମୁକ ଫସଲ କିଛି ମାନେ ଲୋକାଲ୍ ମାନେ ଯିଏ ନାହିଁ ସେ